ମୁଁ କୌଣସି ଉପକରଣକୁ ରୋଷେଇ ପାଇଁ ଜରୁରୀ ବୋଲି ଭାବୁନାହିଁ ସବୁ ଉପକରଣ ରୋଷେଇ ପାଇଁ ଜରୁରୀ ବୋଲି ମୁଁ ଭାବେ ଆଗକାଳ ଲୋକ କୌଣସି ବି ରୋଷେଇ କରୁଥିଲେ ତା ପାଇଁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ପ୍ରେସର କୁକର୍ ଗ୍ରାଇଣ୍ଡର ଗ୍ୟାସ୍ ଏସବୁ ଆସିବା ଫଳରେ ଲୋକମାନଙ୍କୁ ରୋଷେଇ କରିବାରେ ବହୁତ ସହଜ ଲାଗେ ଏବଂ ବହୁତ ଶୀଘ୍ର ବି ହୋଇଯାଏ ଆଗକାଳେ ଯେତେବେଳେ ରୋଷେଇ କରୁଥିଲେ ତ ଚୁଲ୍ଲା ଲଗେଇ ରୋଷେଇ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ଗ୍ୟାସ୍ ଆସିବା ଫଳରେ ଜଲଦି ଜଲଦି ରୋଷେଇ ହୋଇଯାଏ ଆଗକାଳ ଯେତେବେଳେ ମସଲା କିମ୍ବା ରୋଷେଇ ପାଇଁ ଯେଉଁ ବି ଉପକରଣ କରିବାକୁ ପଡ଼ୁଥିଲା ସେତେବେଳେ ଶିଳରେ ବାଟିକି କରିବାକୁ ପଡ଼ୁଥିଲା କିନ୍ତୁ ଏବେ ଗ୍ରାଇଣ୍ଡର ଆସିବା ଫଳରେ ବହୁତ ଶୀଘ୍ର ଶୀଘ୍ର ଏବଂ ବହୁତ ପ୍ରକାର ଜିନିଷ ସେଇଥିରେ ବାଟି ହୋଇଯାଏ ତ ଏବେ ସବୁ ଏବେ ନୂଆ ନୂଆ ଜିନିଷ ଆସିବା ଯୋଗରୁ ଲୋକମାନଙ୍କୁ ବହୁତ ସାହାଯ୍ୟ ମିଳେ